ଓଡ଼ିଶାର କଳା ଏବଂ ଶିଳ୍ପ ଶିଳ୍ପ କ୍ଷେତ୍ରରେ ଏବଂ କଳା ଏବଂ ଶିଳ୍ପ ଉନ୍ନୟ ନୈତିକ କିମ୍ବା ପରିବେଶ ସୁରକ୍ଷିତ ପ୍ରସଙ୍ଗକୁ କିପରି ସମାଧାନ କରେ ପରିବେଶ ଅନୁକୂଳ ସାମଗ୍ରୀ ନିରପେକ୍ଷ ବାଣିଜ୍ୟ ନୈତିକ କଳା ବର୍ଯ୍ୟବସ୍ତୁ ନିରପକ୍ଷେ ବାଣିଜ୍ୟ ଖୋଲା ସ୍ଥାନ କଳା ନୈତିକ ସ୍ଥାନ ଅବ୍ୟବସ୍ଥା ହଁ ଆମର ଓଡ଼ିଶାରେ ଏବେ କଳା କ୍ଷେତ୍ରରେ ଉନ୍ନତି ଦିନକୁ ଦିନ ଉନ୍ନତି କଲାଣି ଶିଳ୍ପର ମଧ୍ୟ ଦିନକୁ ଦିନ ପଥର ଖଣି କୋଇଲା ଖଣି ଏବଂ ଆହୁରି ବହୁତ ଗୁଡ଼ିଏ ଶିଳ୍ପ ବିକାଶ କଲାଣି ନୂଆ ନୂଆ ଶିଳ୍ପପଦ ବସିଲାଣି ଯାହା ଦ୍ୱାରା ନିଯୁକ୍ତି ପାଉଛନ୍ତି ଲୋକମାନେ ଆଉ କଳା କ୍ଷେତ୍ରରେ ନୃତ୍ୟ ହେଉଛି ଓଡ଼ିଶୀ ନୃତ୍ୟ ତା'ପରେ ଗୀତ ପର୍ଯ୍ୟଟନ ବିକାଶ ହେଉଛି ଆହୁରି ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେଉ